ଓଡ଼ିଶାର ଅର୍ଥନୀତିରେ କଳା କଳା ଏବଂ ଶିଳ୍ପର ଭୂମିକା ବର୍ଣ୍ଣନା କରିବେ କି ଯେପରି ଯେପରିକି ପର୍ଯ୍ୟଟନ ପର୍ଯ୍ୟଟନ ବାଲି କଳା ସଂକୃକ୍ତି କଳା ସଂସ୍କୃତି ଶିଳ୍ପ ନିଯୁକ୍ତି ଶିଳ୍ପ ଦ୍ଵାରା ନିଯୁକ୍ତି ଆମର ରଥ ଏବେ ଦିନକୁ ଦିନ ସୁଦୃଢ଼ ହେଲାଣି ଆଉ ଉନ୍ନତି ମଧ୍ୟ ହେଲାଣି ଯେପରିକି ବାଲି ବାଲି ରପ୍ତାନି କରୁଛି ଆହୁରି କଳା ସଂସ୍କୃତି କହିଲେ ନୃତ୍ୟ ଓଡ଼ିଶୀ ନୃତ୍ୟ ହେଉଛିି ଏପରି ଭାବରେ ଆମ ଆହୁରି କଳା ସଂସ୍କୃତି ହେଲା ଲୋକମାନେ କାମ କରୁଛନ୍ତି ଯେମିତି ଗୃହ ନିର୍ମାଣ କାର୍ଯ୍ୟ ଏପରି ଭାବରେ ସେ ବିକାଶ ହୋଇଛି